ହ୍ୟାଲୋ କୋଲକାତା ବଜାରରେ ଲାଗିଛି କି ଆଜ୍ଞା ମୁଁ ସେ ଜିନ୍ ସାଉରୀ ସାର୍ଟ୍ ଗୋଟେ ଦରକାର ଥିଲା ତ ସେଇଟା ପାଇଁ ଫୋନ୍ କରିଥିଲି

ହଁ ମତେ ହ୍ୱାଟ୍ସଆପ୍ରେ ମୋତେ ଫଟୋ ପଠାଇଦେଲେ ମୁଁ ଚୁଜ୍ କରିବିଯାଇକିନା ଆପଣ ଗଲେ ମଲ୍ରୁ ଆଣିବିନା ଥାନ୍ତି ଆଉ ମୋତେ ଜିନ୍ସ୍ ଜିନ୍ସ୍ ଦରକାର ଜିନ୍ସ୍ ଆଉ ଏମତି ଫର୍ମାଲ୍ ସାର୍ଟ୍ ଗୋଟେ ଆଉ ପ୍ଲେନ୍ ପ୍ଲେନ୍ଟା ବଜେଟ୍ ହେଲା ଫୋର୍ ଥାଉଜେଣ୍ଡ ଭିତିରେ ଆଉ ଆଜ୍ଞା ଆଜ୍ଞା ଟ୍ୱୋଣ୍ଟି ଏଇଟ୍ ସାଇଜ୍

ଆଜ୍ଞା ଆଜ୍ଞା ଆଜ୍ଞା ସେକେଣ୍ଡ ଲାଇନ୍ରୁ କହୁଥିଲି ଟ୍ରାଫିକ୍

ନାଇଁ ଯଦି ସେଇ ଯେଉଁ କମ୍ପାନୀ ଆସୁନି କି ସିକେର ହଁ ସେମିତି ପ୍ଲେନ୍ ସାର୍ଟ୍ ହେଲେ ହେଇଯିବ

ଆଜ୍ଞା ପିନ୍ଧିବି ଲେଖି ନିଅନ୍ତୁ ନମ୍ବରଟା ସିକ୍ସ ଥ୍ରୀ ସେଭେନ୍ ଥ୍ରୀ ସେଭନ୍ ଟୁ ଥ୍ରୀ ସେଭନ୍ ଟୁ ଫାଇଭ୍ ଆଜ୍ଞା ଆଜ୍ଞା ଏଇ ନମ୍ବରରେ ଜଲଦି ଛାଡ଼ିଦେଲେ ମୁଁ ସନ୍ଧ୍ୟା ଭିତରେ ଯାଇକିନା ଧରିଆସିବି ଆଉ ମଲ୍ରୁ

ଓକେ ଓକେ ଓକେ ଓକେ